ଓକିଲ ପୋଲିସ ପଞ୍ଚାୟତ କିମ୍ବା ତହସିଲ ଅଫିସର ଲୋକଙ୍କ ଭଳି ଆଇନ୍ ଅଧିକାରୀଙ୍କ ଯୋଗୁଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଯେପରି କି ଏ ଯେଉଁ ଯାତାୟାତ ପ୍ରମାଣପତ୍ର ରେସିଡ଼େସିଆଲ୍ ପ୍ରମାଣପତ୍ର ପାଇଁ ମୁଁ ତହସିଲ ଅଫିସକୁ ଯାଇଥିଲି ସେଟି ବି ଡି ଓ ଓ ଆର୍ ଆଇ ଅଫିସଙ୍କ ସହ ଦେଖା କରିବାର ଥିଲା ସେଇଠି ମଧ୍ୟ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଲା ସେଇଠି ଥିବା କିଛି ଲୋକ ଆସି କହିଲେ ପଇସା ଦିଅ ତୁମ କାମ ଜଲ୍ଦି ହେଇଯିବ ମୋର କହିବାର ଥିଲା କି ସେ ସବୁକାମ ଫ୍ରିରେ ହେଇଯାଉଛି କ'ଣ ପାଇଁ ପଇସା ନେବାକୁ ପଡ଼ୁଛି ପୋଲିସ ଆମ ଠୁ ପଇସା ମାଗିବାରେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି ତା'ପରେ ଓକିଲ କିମ୍ବା ପୋଲିସ ଆମର ଗୋଟେ ଟ୍ରକ୍ ଚୋରି ହୋଇଥିଲା ସେହି ଟ୍ରକ୍ ପଛରେ ମୁଁ ଆମକୁ ବହୁତ ଅସୁବିଧା ହେ ବାକୁ ପଡ଼ିଲା ପୋଲିସଙ୍କ ପାଖକୁ ଗଲୁ ଗୋଟେ କମ୍ପ୍ଲେନ୍ କଲୁ ସିଏ ଆମକୁ ଓକିଲଙ୍କ ସହ ଦେଖା କରିବାପାଇଁ କହିଲେ ସେଠି ଓକିଲ ମଧ୍ୟ ଆମକୁ ବହୁତ ପଇସା ମାଗିଲେ କହିଲେ ପଇସା ଦିଅ ତୁମ କାମ ହେଇଯିବ ଜଲ୍ଦି ତ ଓକିଲ ଅର୍ ପୋଲିସ ଏମାନେ ସମସ୍ତେ ପଇସା ମାରିକି ଖାଉଛନ୍ତି ଓକିଲ ତ ପଇସା ନିଅନ୍ତି ତା'ସହିତ ପୋଲିସ ବି ତାଙ୍କ ସାଙ୍ଗରେ ମିଶି ପଇସା ମାରି ଖାଉଛନ୍ତି ଏହିପରି ଅସୁବିଧାର ସମ୍ମୁଖୀନ ଓ ଦୁର୍ନୀତି ଆମ ସହ ହେଉଛି ଯେ ଆମେ ନିତିଦିନ ନିତିଦିନ ପ୍ରତିଦିନ ଦେଖୁଛୁ